ଏମିତିରେ ତ ଝିଅ ପିଲାମାନେ ରୋଷେଇ କରନ୍ତି ଆଉ ମୋତେ ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ ଆଉ ରୋଷେଇ କରିକି ଘର ଲୋକମାନଙ୍କୁ ଖାଇବା ପାଇଁ ଖାଇବା ପାଇଁ ଦେବାକୁ ମୋତେ ବହୁତ ଭଲ ଲାଗେ ଆଉ ତାଙ୍କର ଯେଉଁ ଯାହା ଯାହା ଯେଉଁ କହିଥାନ୍ତି ଏଇସବୁ ରୋଷେଇ କରିଦବୁ ତ ସେସବୁ ରୋଷେଇ କରିକି ଖାଇବା ପାଇଁ ଦେବାକୁ ମୋତେ ବହୁତ ଭଲ ଲାଗେ ଯଦି ସ୍ୱାସ୍ଥ୍ୟକର ବ୍ୟଞ୍ଜନ କଥା ମାନେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା କଥା କୁହାହେବ ତ ଆମର ଯେଉଁ ବାଡ଼ିରେ ଯେଉଁ ପନିପରିବା ମିଳୁଛି ଶାଗ ମିଳୁଛି ତ ସେଇଥିରେ ରୋଷେଇ କରିକି ଖାଇଲେ ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକାରକ ହେଇଥାଏ ସେଥିରେ ସାର ବି କିଛି ପଡ଼ିନଥାଏ ସବୁ ପ୍ରାକୃତିକ ହେଉଛି ପନିପରିବା ଯାହାକି ଆମକୁ ସ୍ୱାସ୍ଥ୍ୟକୁ କିଛି କ୍ଷତି ପହଞ୍ଚାଇନଥାଏ ଶାଗ ସଜନା ଶାଗ ହେଇଗଲା ଏଇସବୁ ଖାଇବା ଦ୍ୱାରା ଆମକୁ ସେଥିରୁ ମାନେ ଆଇରନ୍ ବି ମିଳିଥାଏ ଆଇରନ୍ ମିଳିବା ଦ୍ୱାରା ଆମର ମାନେ ରକ୍ତହୀନତା ଦେଖା ଦେଇନଥାଏ ତାସହିତ ଆଖିକୁ ଆଖିଦୃଷ୍ଟି ବି ବଢ଼ିଥାଏ ଆଉ ପନିପରିବା ଖାଇବା ଦ୍ୱାରା ବି ସବୁ ଭିଟାମିନ୍ ମଧ୍ୟ ମିଳିଥାଏ ଯେଉଁଥିରେ କି ଆମର ଆମକୁ ରୋଗ ବାଗ ଏତେ ଶୀଘ୍ର ହେଇନଥାଏ ଆଉ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଆଉ ସେଇଥିପାଇଁ ଆମକୁ ଆଉ ଯେଉଁ ବ୍ୟଞ୍ଜନ କହିତେ ହେଲେ ପିଠା ଯେଉଁ ଆମର ଯେଉଁ ମଣ୍ଡା ପିଠା ହେଉଛି ମଣ୍ଡାପିଠାରେ ଯେଉଁ ଆମର ପୁର ଦିଆହେଉଛି ଗୁଡ଼ ନଡ଼ିଆ ବାଦାମ ଏଇସବୁ ଦେଇକି ଦିଆହେଉଛି ତ ଯେଉଁ ଗୁଡ଼ ଯେଉଁ ଦିଆହେଉଛି ସେଥିରେ ମଧ୍ୟ ଭଲ ଆଇରନ୍ ମିଳିଥାଏ ଯେଉଁଥିରେ କି ଆମକୁ ରକ୍ତହୀନତାରୁ ରକ୍ଷା କରିଥାଏ